ହ୍ୟାଲୋ କିଏ ସୁକୁଟା ସୁକୁଟା ଆମର ସତ୍ୟପୁରୁ ସୁକୁଟା ହଁରେ କୁହ କହ କହ ଆରେ ମୁଁ ବଢିଆ କ'ଣ କାମ ଅଛି କୁହ ଚେୟାରରେ ବସିବିନି ଆଉ କ'ଣ ସପରେ ବସି କି ବେପାର କରିବି କହୁନ ଆଉ କାମ ନଥିଲେ କ'ଣ ତୁମେ ମୋ ମୋତେ ଫୋନ୍ କରିଥାନ୍ତ ଏ ସବୁ କାର୍ଡ଼ ବୋର୍ଡ଼ ଅଛି ପେନସିଲ୍ ଅଛି ପେନସିଲ୍ ବକ୍ସ୍ ଅଛି ଆଉ ଇଲେକ୍ଟ୍ରି ଜିନିଷ ବି ଅଛି ଟେଷ୍ଟର ଅଛି ମୋଟର୍ ଅଛି ଫ୍ୟାନ୍ ଅଛି ଆଉ

କଣ ଇନଷ୍ଟ୍ରୁମେଣ୍ଟ ଦରକାର କହୁନ

ଆଉ କ'ଣ ଅଛି

କାର୍ଡ଼ ବୋର୍ଡ଼ ଦେଖ ଭାଇ କାର୍ଡ଼ ବୋର୍ଡ଼ ରେଟ୍ ଫିକ୍ସ୍ ଦଶ ଟଙ୍କା ସାତ ଟଙ୍କା ଆଉ ଯୁଗ ଅଛି ନା କାହିଁକି ଗାଲୁ କଥା କହୁଛ କହିଲ ବା ଭାଈ ଛାଡ଼ ଛଡ଼ ତୁମର ନାଇଁ ଆମର ନାଇଁ ନଅଟଙ୍କା ନଅ ଟଙ୍କାରୁ ଆଉ କମାଇ ହେବନି ବେପାର ଅଇଖା ବେପାର ମାନ୍ଦା ପୁରା ମାର୍ଜିନ ଆମେ ଟଙ୍କାଟେ ରଖିବୁ ନାଇଁ ଆଉ କ'ଣ କିଣା ଆଠଟଙ୍କା ପଡ଼ିଯାଉଛି କିଣା ପା ଆଠଟଙ୍କା ପଡ଼ୁଛି ଆଉ ତୁମକୁ ଆଠ ଟଙ୍କାରେ କ'ଣ ଦେବି ନାଇଁ ଆଠଟଙ୍କା ହଉ ଆଠଟଙ୍କା ପଚାଶ ଆଉ ମୋଟର ମୋଟର କେତେ ସମର୍ ନେବ ପାଣି ଭିତରେ ଯେଉଁଟା ବୁଡ଼ି କି ରହେ ସେଇଟା ଉଣେଇଶ ଶହ ଟଙ୍କା ଭଳିଆ ପଡ଼ିବ ନାହିଁ ସବୁଠୁ କମ ଦାମ ଯେଉଁଟା ଅଛି ଦୁଇଶହ ପଚାଶ ଦୁଇଶହ ନାଇଁ ମ ଭାଇ କିଣା ଦୁଇଶହ ପଇଁତିରିଶ ଆମେ ତୁମକୁ କେମିତି ଦୁଇଶହ ଦୁଇଶହ ଟଙ୍କାରେ ଦେବୁ ନା ଦୁଇଶହ ଟଙ୍କା ହେଉନି ହେଉନି ପୋଶୋଉନି ନାହିଁ ଦୁଇଶହ ପଚାଶ ଦୁଇଶହ ଚାଳିଶ ଆଚ୍ଛା ଦୁଇଶହ ତିରିଶ ଦୁଇଶହ ପଈଁତିରିଶ ହେଲେ ଦୁଇଶହ ଚାଳିଶ ଟଙ୍କା ଦେବ ଆଉ ଦୁଇଶହ ଚାଳିଶ ହଉ ଟଙ୍କା ପାଞ୍ଚଶହ ହଁ ଟଙ୍କା ପାଞ୍ଚଶହ ଭିତରେ ହେଇଯିବ ହଁ ଦୋକାନରେ ଅଛି ଅଇଖା ଆସୁନ ହଉ ହଉ ହଉ ଆସ ହଁ ହଁ